ନମସ୍କାର ହଁ କଲ୍ୟାଣୀ ଏକ୍ସପ୍ରେସ ହଁ କୁହନ୍ତୁ ଡକ୍ଟର ତ ତାଙ୍କର ବାରି ଅନୁସାରେ ଆସୁଛନ୍ତି ଆଉ ହଁ ମାଗଣା ହେଉଛି ଯେ ବିଜୁ କାର୍ଡ୍ ବି ଯୋଉ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ବି କାମ ଦେଉଛି ଆଉ ଆପଣ ତ ରିପୋର୍ଟ ଅଛି ରିପୋର୍ଟ ଦେଖେଇବେ ରିପୋର୍ଟ ଦେଖେଇଲା ପରେ ଆଉ କାଇଁ ହେବ କି ରିପୋର୍ଟ ଅଲ୍ଟ୍ରାସାଉଣ୍ଡ ଏଇ ରିପୋର୍ଟ୍ ଦେଖାଇଲା ପରେ ସେଇଟା ବି କାମ ଦେବ ଏଇଠି ବି ବିଜୁ କାର୍ଡ୍ ବି ସ୍ୱାସ୍ଥ୍ୟ କାର୍ଡ୍ ବି କାମ ଦେଉଛି ହଁ ରହିବା ପାଇଁ ସୁବିଧା ରହିଛି ନା ସୁବିଧା ରହିଛି ସବୁ ପ୍ରକାର ଗୁରୁବାରରେ ହଁ ସେଇଟା ସେ ଦୁଇଟା ଯାକ ହଁ ଆସନ୍ତୁ କରି ଦେଲେ ଚଳିବ ହଁ କରି ଦେବା ନା ସେଇ ସାଢ଼େ ନଅ ଭିତରେ ଆସୁଛନ୍ତି ଆଉ ହଁ ହଁ କିଛି ଆପଣଙ୍କର ଅସୁବିଧା ହେବନି ହଁ ହଁ ହଁ ଆସନ୍ତୁ